ଫିଲ୍ମ ଦେଖା ସରିଲା ଭଲ ଲାଗୁଛିତ ହେଲେ

ଅନୁଭବ ଭାଇର ଫାଇଟିଙ୍ଗଟା ଭଲ ଲାଗୁଛି ହର ପଟ୍ଟନାୟକର ଫାଇଟିଙ୍ଗ ବାଲା ଭିଲିଆନ୍ ରୋଲ୍ଟା ଭଲ ଲାଗୁଛି ନୂଆ ହିରୋ ରୋଲ୍ଟା ଭଲ ଲାଗୁଛି ଆଉ ମୂଳରୁ ଦେଖି ମୁଁ ବି ମୂଳରୁ ଦେଖିନି

ପୁରା ହଁ

ସରିଲେ ଯାଇକି ଯିବ କେତେଟା ଯିବା ହ ଫିଲ୍ମଟା ଏଯାଇ ଭଲ ଚାଲିଛି ଭଲ ଲାଗୁଛି ସିନ୍ଗୁରା

ବାଦାମ୍ ଫାଦାମ୍

ସରିବା ଯାକେ ରହିବା ଆଉ ଅଧା ରୁ ଆଉ କାହିଁ ଯିବା ଦେଖିଦେଇ ଯିବା ପୁରା ହୁଁ ମଜା ଲାଗୁଛି

ଯିବା ଆଉ